ନବଜାତ ବାଛୁରିଟିଏ ଜନ୍ମ ହେଲା ପରେ ତାକୁ ଆମେ ଯତ୍ନ ନେଇଥାଉ ଯେମିତିକି ତାକୁ ପୋଛାପୋଛି କରିକି ତା ମାଆ କ୍ଷୀର ପିଆଇ ଦେଇଥାଉ ଆଉ କିଛି ଯାଗାରେ ତାକୁ କିଛି ପକାଇ ବସ୍ତା ବା ଯାହା ବି ପକାଇକି ଶୁଆଇ ଦେଇଥାଉ ତାର ନାଭିନାଡ଼କୁ ଜଗି ରହିଥାଉ ତା'ର କିଛି ଦିନ ପରେ ଶୁଖିଯାଇକି ପଡ଼ିଯାଏ ନା ତ ସେ କୁକୁର ବିଲେଇ ନେଇଯିବେ କହିକି ତାକୁ ଜଗିକି ରହିଥାଉ କିଛି ଦିନ ପରେ କପଡ଼ାଟେ ବାନ୍ଧି କି ତା ନାଭିନାଡ଼ରେ ରଖିଦେଇଥାଉ ଆଉ ଜଗିଥାଉ ତା'ର କିଛି ଦିନ ପରେ ତୋରଣୀରେ ଲୁଣ ପକାଇ ତାକୁ ପିଇବାକୁ ଦେଉ ଆଉ ତାକୁ କିଛି କଅଁଳିଆ ଘାସ ଆଣି ତାକୁ ଖାଇବାକୁ ଦେଇଥାଉ